ଆଜ୍ଞା ହଁ ପି ଟି ଉଷା ପି ଟି ଉଷାଙ୍କୁ କିଏ ବା ନଜାଣେ ତାଙ୍କ ତାଙ୍କ ନାମରେ କିଏ ବା ନ ପରିଚିତ ପି ଟି ଉଷା ଜଣେ ଦୌଡ଼ରାଣୀ ରୂପେ ପରିଚିତ ଆମେ ତାଙ୍କ ବିଷୟରେ କହିଲେ ଅତୁଳନୀୟ କାରଣ ସିଏ ଦୌଡ଼ ପ୍ରତିଯୋଗିତାରେ ଆମ ଭାରତ ଭାରତକୁ ମେଡ଼ାଲ୍ ଆଣିଥିଲେ ଏବଂ ଦୌଡ଼ରାଣୀ ରୂପେ ପ୍ରଥମ ପ୍ରଥମ ନାମ ସ୍ଥାପନ କରିଥିଲେ ପି ଟି ଉଷା ହେଉଛନ୍ତି ଜଣେ ଏମିତି ମହାନ୍ ମଣିଷ ଟିଏ ଏବଂ ମହାନ୍ ଅଭିନେତ୍ରୀ ଯିଏକି ଦୌଡ଼ର ରାଣୀ ହୋଇ ହୋଇପାରିଛନ୍ତି ଏବଂ ତାଙ୍କ ଠାରୁ ଆମେ ଦୌଡ଼ ଶିକ୍ଷା କରିବା ଉଚିତ୍ କାରଣ ସିଏ ଦୌଡ଼ିବା ଦ୍ୱାରା ଆମ ଦେଶକୁ ଗୋଟେ ମେଡ଼ାଲ୍ ମିଳିଥିଲା ଯାହାକି ଦୌଡ଼ ପ୍ରତିଯୋଗିତାର ପ୍ରଥମ ମେଡ଼ାଲ୍ ହୋଇଥିଲା ମହିଳାମାନଙ୍କ କ୍ଷେତ୍ରରେ ପି ଟି ଉଷାଙ୍କ ଠାରୁ ଆମେ ଏହା ଶିଖିବା ଦରକାର କି ଗୋଟେ ମଣିଷ ଝିଅ ହେଉ ବା ନାରୀଟିଏ ହେଉ ଯାହା ବି ହେଉ ପି ଟି ଉଷାଙ୍କ ଠାରୁ ଏହା ଗ୍ରହଣ କରିବା ଦରକାର କି ସେ କିଭଳି ଭାବେ ପି ଟି ଉଷାଙ୍କ ଭଳି ଜଣେ ଦୌଡ଼ରାଣୀ ହୋଇପାରିବ ଏବଂ ତା ଜୀବନରେ ଥିବା ସବୁ ଇଚ୍ଛାକୁ ପୂରଣ କରିପାରିବ ଏବଂ ଏଇ ଦେଶକୁ ପ୍ରାଇଜ୍ ଆଣି ନିଜକୁ ଗର୍ବିତ କରିପାରିବ ଏବଂ ସେଥିପାଇଁ ନିମନ୍ତେ ଆମେ ପି ଟି ଉଷାଙ୍କ ନିମନ୍ତେ ଆମ ଦେଶ ଦେଶ ଗର୍ବିତ ଆଉ ତାଙ୍କ ପାଇଁ ଆମେ ବି ଗର୍ବିତ ଏବଂ ଯେଉଁ ପିଲା ଦୌଡ଼ ପ୍ରତିଯୋଗିତା ପାଇଁ ଉଚ୍ଛୁକ ଅଛନ୍ତି ସେମାନେ ହୁଏତ ପି ଟି ଉଷାଙ୍କ ଠାରୁ ଏହି ଉତ୍ସୁକତା ଶିକ୍ଷା ଗ୍ରହଣ କରିପାରିବେ